ମୁଁ ଗୋଟେ ଫ୍ୟାନ୍ ଗୋଟେ କିଣିଥିଲି ବଜାଜ୍ କମ୍ପାନୀର ସେ ଫ୍ୟାନ୍କେ ଗ୍ୟାରେଣ୍ଟି ଦେଇଥିଲା ଦୁଇ ବର୍ଷ କିନ୍ତୁ ମୁଁ ଯେତେବେଳେ ଫ୍ୟାନ୍ ଆଣିଲି ଚଲାଲି ଛଅମାସ ଚାଲିଲା ଆଉ ଦୁଇ ବର୍ଷ ଗ୍ୟାରେଣ୍ଟି ଦେଲା ଦୁଇ ବର୍ଷ ନେଇ ଚାଲିଲା ଫ୍ୟାନ୍ ଆର୍ ଦୁକାନ୍ବାଲା ଯେତେବେଳେ କହି ଗଲି ଗ୍ୟାରେଣ୍ଟି କାର୍ଡ଼ କିଛି ଏବେ ବର୍ତ୍ତମାନ କାର୍ଯ୍ୟେ କିଛି ଗ୍ୟାରେଣ୍ଟି ନେଇ ନା ବୋଲି ସେ କହିଲା ଆର୍ ସେ ମୁଇଁ ତ ଦୁକାନ୍ମାନେ କହିଲି ତାର୍ ଆଉ ଦୁଇ ବର୍ଷ ଅଛି ଗ୍ୟାରେଣ୍ଟି ସେ ଦୁକୀନ୍ବାଲା ନାଇ ମାନିଲା କିନ୍ତୁ ମୁଇଁ କଷ୍ଟମର୍ କେୟାର୍ କେ ଫୋନ୍ କଲି ଆରୁ କହିଲି ଆଉ ମୁଇଁ ତ ଦୁଇ ବର୍ଷ ପାଇଁ ଗ୍ୟାରେଣ୍ଟି କାର୍ଯ୍ୟେ କାର୍ଡ଼ ନେଇଁ ଥିଲିଁ ମୁଇଁ ପ୍ରଡ଼କ୍ଟଟା ଆଉ ଦୁଇ ବର୍ଷ କମ୍ପାନୀ ତାପରେ ତା'ର ଟୋଲ୍ ଫ୍ରି ନମ୍ବରରେ ଫୋନ୍ କଲି ଆଉ କମ୍ପାନୀ ତ ବେଳେ ଦେଇଥଲା ଦୁଇ ବର୍ଷ ଗ୍ୟାରେଣ୍ଟି ଆମ କମ୍ପାନୀ ଯେତେବେଳେ କହିଲି ସେ କମ୍ପାନୀ ମାନିଗଲା ଆରୁ ସେତେବେଳେ ସେ ତାର୍ ସେ ଦୁକାନ୍ବାଲା କହିଲା ଯେ ଫ୍ୟାନ୍ଟା ଏଇ ଖେନେ ତାଙ୍କର ବନାଇ ଦିଏ ଆର୍ ସେ ଦୁକାନ୍ବାଲା ସେତେବେଳେ ମାନିଗଲା ଯେ ସେ ଫ୍ୟାନ୍ଟା କେ ସେ ତାପରେ ସଜାଇ ଦେଲା ତାପରେ ସେ ଫ୍ୟାନ୍ ମୁଇଁ ବେଶୀ ବେଶୀ ପଇସା ବି ଦେଇଥିଲି କିନ୍ତୁ ସେ ଦୁକାନ୍ବାଲା ଚାହୁଁ ଥିଲା ଯେ କେନ୍ତା ଆଉ ଗୋଟେ ନୂଆ ଫ୍ୟାନ୍ ନବା ବୋଲେ ଭାବୁ ଥିଲା ଆର୍ କିନ୍ତୁ ମୁଇଁ ନୂଆ ଫ୍ୟାନ୍ ନେଇ ନାଇ କରି ସେ ଫ୍ୟାନ୍କେ ଆପେ ସଜାଇ କଲି ଆର୍ ସଜାଇ କଲି ଆର୍ ସେ ଫ୍ୟାନ୍ କେ ଧରିକି ଆସିଲି ଘର୍ କେ ଫ୍ୟାନ୍ ଯେନ୍ତା କେ ସେନ୍ତା ଚାଲିଲା ଆର୍ ଠିକ୍ ହିସାବରେ ସେ ପ୍ରଡ଼କ୍ଟ ବ୍ୟବହାର କରାଗଲେ ଫ୍ୟାନ୍ ବି ଠିକ୍ ହିସାବରେ ଚାଲିଛି ଏବେ